ଆମେ ଗୋଟେ କାର୍ଯ୍ୟ କରୁଥିବା ସମୟରେ ତ ତାକୁ ଏନ୍ଜୟ କରୁ କିନ୍ତୁ କରି ସାରିବା ପରେ ତାକୁ ସେ କାର୍ଯ୍ୟର ସମାପ୍ତି ପରେ ଆମୁକୁ କିଛି କାର୍ଯ୍ୟରେ ବହୁତ ପରିଶ୍ରମ ହୋଇଥାଏ ସେଥିପାଇଁ ଆମୁକୁ ଟିକେ ଆରାମ ଦରକାର ହୁଏ ଆଉ କିଛି କାମ ପାଇଁ ଆମର ବିଲକୁଲ ବି ପରିଶ୍ରମ ଆମେ କରି ନ ଥାଉ ତେଣିକି ସେଇ ବିଷୟରେ ହିଁ ଆମେ ଆଲୋଚନା କରିଥାଉ ଯେମିତିକି ଆମେ ବଗିଚାରେ କାମ କରିବା ସମୟରେ କାମ କରିବା ସମୟରେ ତ ଗଛର ଯତ୍ନ ନେଲୁ ସବୁକିଛି କାମ କଲୁ ଗଛର ଡେଭଲପ୍ ପାଇଁ ଆମେ କିଛି କାମ କଲୁ ଆଉ ଭଲ ଲାଗିଲା କିନ୍ତୁ କାମ କରିସାରିଲା ପରେ ଯେହେତୁ ଆମେ କିଛି ପରିଶ୍ରମ କରିଛୁ ଆମ ଦେହ ପୀଡ଼ା ଲାଗିବା କୁଁ କୁଁ କୁଁ ପାଦ ଟିକେ କୁଣ୍ଡେଇ କାଣ୍ଡେଇ ହବା ଯେହେତୁ ଆମେ ଖାଲି ପାଦ ମାନେ ବଗିଚାରେ ଯେହେତୁ ଆମେ କା କାମ କରିଛୁ ତାପରେ ସେ ତାପରେ ଆମେ ଘରୁକୁ ଯାଇ ଗୋଡ଼ହାତ ଭଲସେ ଧୋଇ ମୁହଁଫୁହଁ ଧୋଇ ବହୁତ ସମୟ ହବ କାମ କରିଥିବୁ ତାପରେ ଭୋକ ବି ଲାଗିବ ଟିକେ ଖାଇଦେଇ ଟିକେ ଆମେ ବିଶ୍ରାମ କରିବାକୁ ଚାଲିଯାଉ ଯେତେବେଳେ ଆମେ ବଗିଚାରେ କାମ କରିଥାଉ ତାପରେ ଆମେ ଯେତେବେଳ ତାସ୍ ଖେଳିବା ପରେ ଯେତେବେଳେ ଅବସର ନଉ ଖେଳ ବେଳେ ତ ତାସ୍ ଖେଳ ବେଳେ ତ ଆମେ ବହୁତ ଏନ୍ଜୟ କରୁ କିନ୍ତୁ ଖେଳି ସାରିବା ପରେ ଯେତେବେଳେ ଅବସର ନଉ ଅବସର ନେଲା ପରେ କିଏ କେଉଁଠି ଭୁଲ୍ କଲା ତାସ୍ ଖେଳରେ କିଏ କାହାକୁ ଦେଖିଲା କିଏ ହାରିଲା କାହିଁ ହାରିଲା ତା ବିଷୟରେ ବହୁତ କିଛି ଆଲୋଚନା ଚାଲେ ବିଶେଷକରି ବୃଦ୍ଧ ଲୋକମାନେ ଯେତେବେଳେ ତାସ୍ ଖେଳନ୍ତି ତାଙ୍କର ମାନେ ଖେଳିଖେଳି ସେ ଏତେ ସେଥିରେ ତୀକ୍ଷଣ ହେଇଯାଆନ୍ତି କି କାହା ପାଖରେ କେଉଁଟା କିଏ କେମିତି ପକାଇବ ସେସବୁ କିଛି ଜାଣି ଜାଣିଥାନ୍ତି ଯେତେବେଳେ ମୁଁ ଯାଇ ଆମ ଗାଁରେ ଯେତେବେଳେ ଗୋଟେ ତାସ୍ ଖେଳ ଦେଖୁଥିଲି ସେତେବେଳେ ସିଏ ଆଗୁଆ ହିଁ ଅନୁମାନ କରିଦେଲେ କି ଏଇଟା ପକାଇବ ଆଉ ପକଉନୁ ଡେରି କାହିଁ କରୁଛୁ ତାକୁ ଏୟାଟେ ବି କହିଦେଲେ ସେ ଦେଖିଲା ବେଳକୁ ସେଇଟା ହିଁ ପକାଇଲା ଆଉ ତାପରେ ଜଣେ ଯଦି କିଏ ଭାବିଥିବେ ଗୋଟା ସେ ଯଦି ନ ପକାଇବ ତା ସାଙ୍ଗ ତାହାଲେ ସେ ପଛରେ ତାକୁ ଗାଳି କରିବେ ସାଙ୍ଗେ ସାଙ୍ଗେ ଆଉ ଖେଳର ଅବସର ପରେ ତ ତାକୁ ଇଏ କରିଦେବେ ଏଁ ତାପରେ ପୁରା ପୁରା ତାକୁ ହୁଁ ହୁଁ ବହୁତ କିଛି କଥା କହିବେ ଆଉ ଖେଳ ସଇଲା ପରେ କେବଳ ସେଇ ତାସ୍ ଖେଳର କେମିତି ହେଲା କିଏ କେଉଁଠି ଭୁଲ୍ କଲା ଏଇ ବିଷୟରେ ହିଁ ଆଲୋଚନା କରାଯାଏ ଆଉ ଗୋଟେ ରହିଲା ନାଟକ କରିବା ପରେ ନାଟକ କରିବା ପରେ ତ ବହୁତ କିଛି ଶାନ୍ତି ଲାଗେ ଯେହେତୁ ଗୋଟେ ରୋଲ କରି ସାରିଛ ତୁମେ ସେ ଗୋଟେ ନାଟକ ଦର୍ଶକ ମାନଙ୍କୁ କିଛି ଭଲ କଥା ଆପଣ ଦେଖାଇ ପାରିଛନ୍ତି ତା ପାଇଁ ବହୁତ କିଛି ଖୁସି ଲାଗେ ଆଉ ଯଦି ବି କିଛି ଭଲ କରୁଥାଅ ତା ପାଇଁ ବି ପ୍ରଶଂସା ବି ମିଳିବ ଆପଣ ତାକୁ ସ୍ଵିକାର କରିବେ ତା ଦେହେରେ କେଉଁଠି ଭୁଲ୍ ହେଇଛି ଆପଣ ତାର ସଂଶୋଧନ ବି ତାକୁ କରିବେ ତାପରେ ହେଲା ଟି ଭି ଦେଖିବା ପରେ ଟି ଭି ଦେଖିବା ପରେ ବି ଠିକ୍ ସେଇଭଳି ଯଦି ଆମେ ଗୋଟେ ଫିଲିମ ଦେଖୁଛେ ତାହାଲେ ଫିଲିମ ପରେ ଲାଷ୍ଟକୁ ଯେତେବେଳେ ଲାଷ୍ଟ ଫାଇଟିଙ୍ଗ ପରେ ହିଁ ଫିଲିମ ସରିଯାଏ କ୍ୟୁକି କାହିଁକିନା ଭିଲିଆନ ମରିଯାଏ ଆଉ ହିରୋର ବିଜୟ ହୁଏ ତାପରେ ଆମେ ପୁରା ହିରୋ ହେଇଯାଉ ଫାଇଟିଙ୍ଗ ଫାଇଟିଙ୍ଗ କରି ତା ପରେ ପୁରା ଏନ୍ଜୟ କରୁ କିନ୍ତୁ ଯଦି ଆମେ ଗୋଟେ ସିରିଏଲ ଦେଖୁଥାଉ ଆମ ଘରେ ଆମେ ତ ଦେଖୁନା ଆମ ଘରେ ଆମ ମାଁ ହିଁ ଦେଖନ୍ତି ଦେଖିଲା ପରେ ସେ ସିରିଏଲ ବିଷୟରେ ହିଁ କଥା ଚାଲିବ ସିଏ ତାକୁ କାହିଁକି ମାଇଲା ଇଏ କାହିଁ ଗଲାନି ସିଏ ତାକୁ ଇଏ କାହିଁ କଲା ଏମିତି ଖାଲି ଏମିତି ହିଁ ଚାଲିଥାଏ ଟି ଭି ସିରିଏଲ ଦେଖିଲା ପରେ ଆଉ ଏଇ ଏତିକି ତ ଆ ବଗିଚାରେ କାମ କରିବା ପରେ ତ ଆମର ପରିଶ୍ରମ କରିକିନା ଆମେ ପୁରା ଥକି ଯାଇଥାଉ ସେଇଥିପାଇଁ ଟିକିଏ ବିଶ୍ରାମ କରୁ ତାସ୍ ଖେଳିଲା ପରେ ସେହି ବିଷୟରେ ହିଁ ଆଲୋଚନା କରୁ ଆଉ ନାଟକ କରି ସାଇଲା ପରେ ଉଁ ବହୁତ କିଛି ଭଲ ଲାଗେ ଆମ ମନକୁ ଯାହାକି ଆମେ କେଉଁଠି ଭୁଲ୍ କଲୁ କି କେଉଁଠି ଠିକ୍ କଲୁ ତାକୁ ଠିକ୍ କଲେ ତ ପ୍ରଶଂସା ମିଳିବ କିନ୍ତୁ ଭୁଲ୍ କଲେ ତାକୁ ସଂଶୋଧନ କରିବୁ ନେଷ୍ଟ ଟାଇମ୍ ଆଉ ଟିକିଏ ଟି ଭି ଦେଖିଲା ପରେ ବି ଆମକୁ ତ ଯଦି ଫିଲିମ ଦେଖିଲେ ତ ଆମୁକୁ ନିଜକୁ ହିରୋ ଭଳିଆ ଲାଗେ ଆଉ ଯଦି ଗୋଟେ ସିରିଏଲ କିଏ ଦେଖୁଛନ୍ତି ତାହାଲେ ସେଇ ବିଷୟରେ ହିଁ ଆଲୋଚନା ଚାଲିବ